ହେଲୋ ହଁ ଆମର ଲାଇଟ୍ କଟିଯାଇଛି ନମ୍ବର ଦୁଇ ପାଞ୍ଚ ଖଣ୍ଡ ନାଇଁ ଏ ସି ଲାଗିଛି ଫିଉଜ ଉଡ଼ିଯାଇଛି

ନାଇଁ ସବୁ ପଳେଇଛି ଫିଉଜ ଉଡ଼ିଯାଇଛି ହଁ

ହଁ

ହଁ ହଁ ନାଇଁ ନାଇଁ

ହଁ ନାଇଁ ସେ କରିଦିଅନ୍ତୁ ହଁ ହଁ ହଁ ହଁ ହଁ

ହଁ ହଁ ହଁ